ଯେନ୍ ଚାଷୀ ଭାଇମାନେ ଯେନ୍ ଚାଷ କରୁଛନ୍ ସେମାନେ ତାଙ୍କର ଫସଲ ଖରାପ ହେଇଯାଉଥିଲା ତ ଏଇଥିରେ ବେଲେ ସେମାନେ ସବୁବେଳେ ସୁଇସାଇଡ଼୍ କରୁଥିଲେ ଆକି କେନ୍ତା କରି ଏଇଟା ଭଲ ହେବା ଆମର ସେମାନଙ୍କୁ ବହୁତ କମ୍ ପଇସାରେ ଧାନ ଘିନ୍ବାରକେ ମିଲୁ ଆଉ ତାହାକୁ ହେତେ ତାହାକୁ ସବୁ ପ୍ରକାର ବୋଲେ ଆମର ଧାନ୍ ଗୁଡ଼େ ଆମର ଚାଷୀ ଗୋଟେ ଲୋନ୍ ଗୁଟେ ଆସି ସେ ଲୋନ୍ ତାହାକୁ ଦିଆଯାଉ ଆର୍ ସେମାନେ ଯେନ୍ତା ତାଙ୍କର ଧାନ ହଉ ଗହମ ହଉ ସେଟାକି ତାଙ୍କର ଠିକ୍ ତାହାକୁ ଯେନ୍ତା ପୋଷାବା ସେନ୍ତା ପଇସାରେ ସେମାନେ ବିକିବେ ଯେନ୍ଟାକି ତାହାକୁ ଲାଭ୍ ଦେବା ଯେନ୍ତାକି ତାହାକୁ ସବୁ ଉଷ ସବୁ ଜିନିଷ୍ ଦରକାର ତାହାକୁ ତାକୁ ଧାନ୍ ରହେ ତ ତାକୁ ତା'ପରେ କ୍ଷତି ଠିକ୍ ହେଲେ ସେମାନେ ଠିକ୍ ସେ ରହିବେ ତ ଆମର କୃଷି ଶିଳ୍ପ ବି ସେଟା ଗୋଟେ ଉପରେ ସେଟା ରହିବା

ସବୁ ତାଙ୍କର ଯାହା ବି ଅଛେ ଆମର ଲୋନ୍ ଫୋନ୍ ସବୁ ସେମାନଙ୍କୁ କମ୍ରେ ଦେବାର୍ କଥା